ଅନ୍ୟ ପାର୍ଶ୍ୱ ବ୍ୟବସାୟ ଛଡ଼ା କୃଷକମାନେ ସାଧାରଣତଃ ଅଲଗା ବ୍ୟବସାୟ ବି କରିପାରିବେ ଅଲଗା ବ୍ୟବସାୟ ଗୋପାଳନ କୁକଡ଼ା ଚାଷ ମାଛ ଚାଷ ଆଉ ଛେଳି ଚାଷ ଏଇଭଳିଆ ବି ଅଲଗା ବ୍ୟବସାୟ ବି ସେମାନେ କରିପାରିବେ ଆଉ ବିଶେଷକରି ମାଛ ଚାଷ ବି ବହୁତ ଭଲ ମାଛ ଚାଷ ବି କରିପାରିବେ